ହଁ ଆମ ଏ ପ୍ରାଣୀ ଗାଈ ଛେଳି ମେଣ୍ଢା କୁକୁର

ତାଙ୍କୁ ବହୁତ ପରିଷ୍କାର ରଖାଯାଏ ତାପରେ ଗରମ ପାଣି କରିକି ତାଙ୍କୁ ସବୁ ଖାଦ୍ୟ ଦେଉ ଯେଉଁ ଖାଦ୍ୟ ଆମେ ଯୋଉ ଗାଈ ଗାଈମାନଙ୍କୁ ଆମେ ଦାନା ଯେଉଁ ଦେଉ ସେଥିରେ ଆମେ ଗରମ ପାଣି କରିକି ତାଙ୍କୁ ସେଥିରେ ଦାନା କରିକି ଦେଉ ଆଉ କୁଟା ନଡ଼ା ସବୁ ଏମିତି ଖାଦ୍ୟ ଖାଇବା ପାଇଁ ଦେଉ ଘାସ ଦେଉ ଘାସ ଇଏ ହେଲେ ଆଉ କୁକୁରକୁ ହେଉଛି ଖାଦ୍ୟ ଭଲ ରୁଟି ଗରମ ଗରମ ରୁଟି ଦିଆଯାଏ କ୍ଷୀର ଦିଆଯାଏ ଆଉ ମାଂସ ଦିଆଯାଏ ଭଲ ଭାତ ଗରମ ଗରମ ଭାତ ଦିଆଯାଏ ତାଙ୍କୁ ଏମିତି ପଚା ସଢ଼ା ଜିନିଷ ଖାଦ୍ୟ ତାଙ୍କୁ ଆମେ ଦେଉନି କାରଣ ଦେଲେ ତାଙ୍କ ଦେହ ଖରାପ ହେବ

ଔଷଧ ପତ୍ର ଦେଲେ ତାଙ୍କର ଫେରେ ଯାଇକି ଟିକେ ଭଲ ଲାଗେ ଆଉ ସେଥିପାଇଁ ଆମେ ତାଙ୍କୁ ବାହାରକୁ ଛାଡ଼ୁନି ଘରେ ରଖୁ ଆଉ ଭଲ ଚିକିତ୍ସା କରୁ ତାଙ୍କୁ ସୁସ୍ଥରେ ରଖୁ

ଏମତି ସବୁ ତାଙ୍କ ଟାଇମ ଅନୁଯାୟୀ ତାଙ୍କୁ ଦିଆଯାଏ ଯଦ୍ୱାରା କି ସେମାନେ ସୁସ୍ଥ ହେଇକି ଅଛନ୍ତି